ହାଁ କୁହନ୍ତୁ କ'ଣ କ'ଣ ଫାଷ୍ଟ୍ରୁ କୁହ ଶୁଭାଯାଉନି ହଁ ହଁ ଖବର କାଗଜ ଦରକାର ଥିଲା ହଉ ଠିକ ଅଛି କୁହ କେଉଁ କେଉଁ ଖବର କାଗଜ ଦରକାର ତୁମର ହଁ ହଁ ସବୁ ଅଛି ମୋ ପାଖରେ ତୁମର ଖାଲି କ'ଣ ଦରକାର ତୁମେ ଖାଲି କହିଦିଏ ହେଲା ହଁ କ'ଣ

କେତେଟା ଦରକାର ଦଶଟା ମିଳିଯିବ ମିଳିଯିବ ସବୁ ଅଛି ହଁ ହଁ ଘରେ ଆଣି ଦେଇ ଦେଇଦେବି ତୁମେ ଆଡ୍ରେସ୍ଟା କହିଦିଏ ମୁଁ ଛାଡ଼ିଦେବି ହେଲା ହଉ ହଉ ଠିକ୍ ଅଛି

ହଁ ହ ହଉ

ହଉ କାଲି ଗଲେ ହେବ ତ କାଲି ଗୋଟେ ଦରକାର ନା ଦୁଇଟା ଦରକାର

ଓଡ଼ିଆ ଦରକାର ତ ହଉ ହଁ ହଁ ଠିକ୍ ଅଛି ଦୁଇଟା ନା ଗୋଟେ ଦରକାର ହଉ ତୁମେ ଗୋଟେ ନେବ ବଡ଼ଟା ନା ଛୋଟଟା ବଡ଼ ଦରକାର ତ ହେଲେ ପାଂଶହ ଦେଇଦେବ ହେଲା ହଁ ବଡ଼ଟା ନେବ ପରା ତୁମେ

ହଁ ହଉ ହଉ ଠିକ ଅଛି ତାଙ୍କ ହାତରେ ଜାଣିଯିବି ହେଲା ହଁ ହଁ ବୁଝିଗଲି ଆଟ ଭିତରେ ତ କାଲି ଦରକାର ତ ହଉ ଠିକ ଅଛି ତୁମେ ଚିନ୍ତା କରନି ମୁଁ କାଲି ମୁଁ ସବୁକିଛି କହିଦେବି ସେ କାଲି ନେଇଯିବ ତୁମ ଘର ପାଖକୁ ହଉ ହଁ ହଁ ଠିକ୍ ଅଛି ହଁ ହଁ ହଁ ଠିକ୍ ଅଛି